ମୁଁ ଜଣେ ସ୍ତ୍ରୀ ଲୋକ ମୁଁ ବାଇକ୍ ଚଲାଇବା ଶିଖିନାହିଁ ମୁଁ ଖାଲି ଜାଣିଛି ପିଲାମାନେ ସବୁ ବାଇକ୍ ଚଲାଇକି ବମ୍ବେ ଦିଲ୍ଲୀ ମାଡ୍ରାସ ସବୁ ଯାଉଛନ୍ତି କିନ୍ତୁ ମୁଁ ବାଇକ୍ ଚଲାଇବା ଶିଖିନାହିଁ କାରଣ ମୁଁ ଜଣେ ସ୍ତ୍ରୀ ଲୋକ